ହଁ ସେ ଯେଉଁ ସିଙ୍ଗଡ଼ା ବିକୁଛନ୍ତି

ହଉ ମୋତେ ଦରକାର ଥିଲା ଏ ଯେଉଁ ବରା ଆଉ ତିରିଶ ଟଙ୍କାର ସିଙ୍ଗଡ଼ା କୋଡ଼ିଏ ଟଙ୍କାର ହଁ କେତେ ଲେଖାଁ ଗୋଟେ ସିଙ୍ଗଡ଼ା କେତେ ଲେଖାଁ କୋଡ଼ିଏ ଏତେ ରେଟ୍ କ'ଣ ଏତେ ରେଟ୍ କ'ଣ ବଡ଼ ସାଇଜ୍ର ଆମ

ନାଇଁ ନାଇଁ ଆମେ ତ କୋଲକାତାରେ ରହୁଛୁ ନା ଆଉ କୋଲକାତାରେ କୋଲକାତାରେ ଆଉ ଏତେ ରେଟ୍ ନାହିଁ ଦଶ ଟଙ୍କାକୁ ଦୁଇ ଟଙ୍କା କରି ଦେଉଛନ୍ତି ଆଉ ତୁମେ କହୁଛ ଗୋଟେକୁ ଦଶଟଙ୍କା ଲେଖାଁ ସେଥିପାଇଁ ରେଟ୍ କରିଛ ଓହୋ ଆଚ୍ଛା ବେପାର ହେଉ ନାହିଁ ହଉ ଠିକ୍ ଅଛି ଆମର କୋଲକାତାରେ ବହୁତ ମାନେ ଭଲ ବେପାର ହୁଏ ଆଉ ଭଲ ସେଲିଂ ବି କରିପାରନ୍ତି ତ ଆମର ଇଏ କୋଲକାତାରେ ରହୁଛୁ ତ ପାଞ୍ଚ ଟଙ୍କା ଇଏ ସବୁ ମାନେ ହଁ ମୁଁ ବର୍ତ୍ତମାନ କୋରାପୁଟରେ ଅଛି ନାଇଁ ନାଇଁ ଏଇଲେ ଦିଘାରେ ଅଛି କୋଲକାତାରେ ଆସିକି ଭଲ ଷ୍ଟଲ୍ ଗୋଟେ ନେଇକି କରିପାରେ ହଁ ଯଦି ତୁମେ ଚାହିଁବ ୱେଲକମ୍ ହଉ ତୁମ ନମ୍ବର୍ ଦିଅନି ମୁଁ ଆଡ୍ରେସ୍ ସେଣ୍ଡ୍ କରୁଛି ନାଇଁ ତ ଆମ ସହିତ ଯିବା ହଁ ମିଶିକି ଯିବା ତା'ପରେ ଦେଖିବା ବେଳେ ହଁ ଶୁଣୁଛି ମିଶିକି ଯିବା ନହେଲେ କୋଲକାତା ଆଉ ସେଇଠି ତୁମେ ଆଡ଼ଜଷ୍ଟ୍ ହେଇକି ରହିଯିବ ତା'ପରେ ଷ୍ଟଲ୍ ଫଲ୍ ଖୋଲିକି କିଛି ବେପାର ବି କରିପାରିବ ଭଲ ବେପାର ବି